ଆଜିକାଲି ଏସବୁର ଅଧିକ ବ୍ୟବହାର ହେଉଛି ସ୍ମାର୍ଟଫୋନ୍ରେ ହ୍ଵାଟସଆପ୍ ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ ମେସେଞ୍ଜର୍ ସବୁ ଏହିସବୁ ବେଶି ଚାଲିଛି ଯାହାଫଳରେ ଛୋଟଛୋଟ ଛୁଆମାନେ ମଧ୍ୟ ମୋବାଇଲ୍ ବିନା ଖାଉନାହାନ୍ତି ପାଠ ପଢ଼ୁନାହାନ୍ତି ମୋବାଇଲ୍ରେ ସବୁ ଗୀତ ନାଚ ଭିଡ଼ିଓ ଅନ୍ୟ ଅନ୍ୟାନ୍ୟ ଯାବତୀୟ ଜିନିଷ ସବୁ ଦେଖୁଛନ୍ତି କିନ୍ତୁ ଭଲ ଜିନିଷ କିଛି ଦେଖୁନାହାନ୍ତି ଫଳରେ ପାଠ ପଢ଼ିବାରେ ମଧ୍ୟ ମନ ହେଉନାହିଁ ଆଉ ଅ ଖରାପ କାମ ଶିଖି ମାନେ ବହୁତ ଶୀଘ୍ର ଶିଖୁଛନ୍ତି କିନ୍ତୁ ଭଲ କାମଟାକୁ ଶୀଘ୍ର ଶିଖୁନାହାନ୍ତି ଯାହାଫଳରେ ଫୋନ୍ରେ ବହୁତ କ୍ଷତି ହେଉଛି ଆଉ